ହ୍ୟାଲୋ ସାର୍ ସାର୍ ନମସ୍କାର ସାର୍ ମୁଁ ଧରିତ୍ରୀ ଟିଭିରୁ ବୁଦ୍ରାମ୍ ନାୟକ କରୁଥିଲି ସାର୍ ନମସ୍କାର ଖବର ମାନେ ଆପଣଙ୍କ ଏ ନବରଙ୍ଗପୁର ଏରିଆରେ ବା ଅଞ୍ଚଳରେ କିନ୍ତୁ ବିରିୟାନିର ଚାହିଦା ବିଷୟରେ ଟିକିେ ଆପଣ କହିବେ ବୋଲି ମୋର ଗୋଟେ ଇଣ୍ଟରଭିୟୁ ନେମି ତ ସାର୍ ହଁ ବେଶୀ କମ୍ପିଟିସନ୍ ନାହିଁ କି ହଁ ହଁ ହେଲେ ବ୍ୟବସାୟ ଭଲ ଆଜ୍ଞା ନାଇଁ ବ୍ୟବସାୟ ଭଲ ଚାଲିଛି ତ

ରଖିବା କ'ଣ ବାହାର କରବ ଲାଗିଛନ୍ତି ହଁ ହଁ ନାଇଁ ନାଇଁ ନିଶ୍ଚୟ ହେଇ ଯିବ ଅଜ୍ଞା ସେଇଟା କରି ଦେବା ମାନେ ଆପଣ କହିଦେଲେ ତ ହଠାତରେ ଲେଖି ହେବ ନାଇଁ ଆଜ୍ଞା ଆପଣଙ୍କୁ ରେଜିଷ୍ଟ୍ରେସନ୍ ଫିସ୍ ଦେବାକୁ ପଡ଼ିବ ନା ପ ପଇଁତିରିଶ ତେପନ ଟଙ୍କା ଦେବେ ଆଜ୍ଞା ନାଇଁ ଆପଣ ଯେବେ ବାହାର କରିବାକୁ ଚାହୁଛନ୍ତି ସେଟା ଅଲଗା କଥା ବାକି ରେଜିଷ୍ଟ୍ରେସନ୍ ପାଇଁ ଏବେ ଦେବାକୁ ପଡ଼ିବୁ ହଁ ଫଟୋ କରିଦେବେ ଆପଣଙ୍କର ଫଟୋ ସତରଟା ଆଉ ଆପଣଙ୍କ ହୋଟେଲ୍ ଆଉ ବିରିୟାନିର

ଠିକ୍ ଅଛି ବେଶୀ ନାଇଁ ଚାରି ପାଞ୍ଚଟା ଫଟୋ ଦେବେ ଆଉ ହେଲେ ଆପଣ ବଲେ ଖାଲି ନିଜକୁ କେବଲ ଦରକାର ନା ଅଲଗା ପାଇଁ ଦରକାର ରୋଷେଇଆ ଠିକ୍ ଅଛି ଆପଣଙ୍କ ଆଡ଼୍ରେସ୍ପାଡ଼୍ରେସ୍ ସବୁ ମୋତେ ଇମେଲ୍ କରିଦେବେ ଆଉ ଆପଣଙ୍କ କେଉଁଠି ଇଣ୍ଟରଭିୟୁ ହଁ ଆଉ କୋଉଠି ତମର ବାହାର କରାଯିବ ଆଉ କେତେ ସମୟରେ ଇଣ୍ଟରଭି୍ୟୁ ନିଆଯିବ ସେ ବିଷୟରେ ଗଲେ ଟିକେ ପଠାଇବ ହଉ ଠିକ୍ ଅଛି ମୁଁ କାଲିିକି ଆସୁଛି